ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର୍

ମୁଁ ନିରଞ୍ଜନ ସାମନ୍ତରାୟ କହୁଥିଲି ମୁଁ ଯେଉଁ ବିଶୁର ବାପା କହୁଥିଲି

ମୁଁ ରିପୋର୍ଟ୍ ଟା ଜାଣିବା ପାଇଁ ପ୍ରୋଗେସିଭ୍ ରିପୋର୍ଟ୍ ଟା ଜାଣିବା ପାଇଁ କଲ୍ କରିଥିଲି ତା ମାର୍କ୍ ସିଟ୍ ଟା ଟୋଟାଲ୍ ମାର୍କ୍ ସିଟ୍ ଉପରେ ମାନେ ସାହିତ୍ୟ ଉପରେ ଜାଣିବା ପାଇଁ ଚାହୁଁଛି ଫାଷ୍ଟ୍ ଏତେ କମ୍ କ'ଣ ପାଇଁ ଆଉ ମ୍ୟାଥ୍ ରେ କ'ଣ କେତେ ଅଛି ମ୍ୟାଡ଼ାମ ଆଚ୍ଛା ମ୍ୟାଡ଼ାମ ମ୍ୟାଡ଼ାମ ତୁମେ ପରା ପଢ଼ଉଛ ଗଣିତ ଏମତି କେମିତି ଅସୁବିଧା ହେଲା ସେ ତ ଘରୁ ସ୍କୁଲ୍ କୁ ଯାଉଛି କିନ୍ତୁ ହଠାତ୍ ସ୍କୁଲ୍ ଯାଉନାହାନ୍ତି ଆଜି କେମିତି ମୁଁ ଶୁଣିଲି ହଁ ଓ ଓଃ ଆଉ ହିଷ୍ଟ୍ରିରେ କେତେ ରଖିଛି ମାର୍କ୍ ଏତେ କମ୍ କ'ଣ ପାଇଁ ଭଲ ତ କରେ ହିଷ୍ଟ୍ରି ମୁଁ ଦେଖଛି ତାକୁ

ଇଂଲିସ୍ ରେ କେତେ ମ୍ୟାଡ଼ାମ୍ ଆଛା ଇଂଲିସ୍ ଇଂଲିସ୍ରେ କେତେ ମ୍ୟାଡ଼ାମ୍ ରଖିଛି ଆଛା ଇଂଲିସ୍ ତ ମ୍ୟାଡ଼ାମ୍ ଭଲ ପଢ଼ାଉଥିଲେ କିନ୍ତୁ କ'ଣ ଅସୁବିଧା ହେଲା ଏଇ ତିରିଶ କ'ଣ ପାଇଁ ରଖିଛି ଏତେ କ'ଣ ଏତେ ଲୋ ମାର୍କ କ'ଣ ପାଇଁ ଆପଣ କିଛି ଷ୍ଟ୍ରିକ୍ଟଲି ଫଲୋ କରୁନାହାନ୍ତି ନା କ'ଣ ମାନେ ତାକୁ ବାଡ଼ାବାଡ଼ି କି ଏମିତି କିଛି ତାଗିଦ୍ କ'ଣ ମ୍ୟାଡ଼ାମ ଜିଓଗ୍ରାଫି ଭୂଗୋଳରେ କେତେ ଅଛି ଭୂଗୋଳରେ ବହୁତ ଭଲ ହେଇଛି ନା ଆଉ ସାନ୍ସକ୍ରୀଟ୍ ରେ ମ୍ୟାଡ଼ାମ୍ କେତେ ରଖିଛି ସାନ୍ସକ୍ରୀଟ୍ ରେ ଏତେ କ'ଣ ମାର୍କ୍ କମ୍ ସାନ୍ସକ୍ରୀଟ୍ ତ ବହୁତ ମାନେ ଇଜି ବହୁତ୍ ଭଲ ସବଜେକ୍ଟ ମାନେ ବହୁତ ଇଜି ସବଜେକ୍ଟ ପୁରା ସହଜଟା ଏତେ କ'ଣ ଆପଣଙ୍କ ସାନ୍ସକ୍ରୀଟ୍ ସାର୍ କ'ଣ ଭଲ ପଢ଼େଇ ପାରୁନାହାନ୍ତି ନା କ'ଣ ଏତେ ଲୋ କ'ଣ ପାଇଁ ସାନ୍ସକ୍ରୀଟ୍ ତ ଓଡ଼ିଆ ଭାଷାରେ ଲେଖାଯାଏ ମ୍ୟାଡ଼ାମ୍ ଆପଣ ତାକୁ ସବୁ ବିଷୟରେ ଭଲ ସେ ଦେଖୁନାହାନ୍ତି ନାଇଁ ନାଇଁ ମୁଁ ଟିକେ ଆପଣଙ୍କୁ ଇଏ ବିନତି କରୁଛି ଆପଣ ଟିକେ ତାକୁ ଭଲ ରେ ଦେଖନ୍ତୁ ଏଠି ତ ଭଲ ରେ ଦେଖୁଛି କିନ୍ତୁ ଆପଣ ଟିକେ ଭଲରେ ଦେଖନ୍ତୁ ତାକୁ ବାଡ଼ବାଡ଼ି କରନ୍ତୁ ଠିକ ରେ ଭଲରେ ଦେଖନ୍ତୁ ବି ଆଛା ମ୍ୟାଡ଼ାମ୍ କ'ଣ କହୁଥିଲି ମ୍ୟାଡ଼ାମ୍ ସେ ସବୁ ଠିକ୍ ଠାକ୍ ଅଛି ଯେ ହେଲେ ଆପଣ ଟିକେ ବହୁତ ତା ଉପରେ ଇଏ ରଖନ୍ତୁ ମାନେ ବାଡ଼ବାଡ଼ି କରନ୍ତୁ ଟ୍ୟାସ୍କ୍ ଦିଅନ୍ତୁ ସବୁକିଛି ଯେମତି ଠିକ୍ ଭାବରେ ସେ ବିଷୟରେ ଦିଅନ୍ତୁ ଟିକେ ଧ୍ୟାନ ଦିଅନ୍ତୁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ୍ କରୁଛି ମ୍ୟାଡ଼ାମ୍ ଆଗରୁ କାଇଁ କହୁନଥିଲେ ଏଇ କଥା ଏବେ କାଇଁ ପଚାରିଲା ଠାରୁ ଏଇ କଥା କହୁଛନ୍ତି ଆଜ୍ଞା ହେଉ ମ୍ୟାଡ଼ାମ୍ ଠିକ୍ ଅଛି ଆପଣ କିନ୍ତୁ ଲାଗିଲା ଟିକିଏ ଭଲ ସେ ଟିକିଏ ଦେଖନ୍ତୁ